ପନ୍ଦର ଜାନୁୟାରୀ ଦୁଇ ହଜାର ପନ୍ଦର ଚଉଦ ଡିସେମ୍ବର ଦୁଇ ହଜାର ପାଞ୍ଚ କୋଡ଼ିଏ ମାର୍ଚ୍ଚ୍ ଦୁଇ ହଜାର ଆଠ ଦଶ ଜାନୁୟାରୀ ଦୁଇ ହଜାର ତିନି ତେର ଜୁଲାଇ ଦୁଇ ହଜାର ଦୁଇ